ହେଲୋ ନମସ୍କାର ନମସ୍କାର କୁହନ୍ତୁ ଆଜ୍ଞା ଆଜ୍ଞା କୁହନ୍ତୁ କ'ଣ ଆଜ୍ଞା ଶୁଣନ୍ତୁ ଆମର ଏଠି କେନ୍ଦ୍ରାପଡ଼ା ବସ୍ତିଆ ହସ୍ପିଟାଲରେ ଉନ୍ନତମାନର ଚିକିତ୍ସା ହେଉଛି ଏଠି ସବୁ ବିଭାଗର ଡାକ୍ତର ଅଛନ୍ତି ଆପଣ ଥରେ ଆସନ୍ତୁ ଦେଖିବା ଆପଣଙ୍କର ଚେକଅପ କରେଇ ନିଅନ୍ତୁ ଏଠି ସବୁ ସୁବିଧା ଅଛି ମାଗଣା ଔଷଧ ଏବଂ ସବୁ ଚିକିତ୍ସା ପାଇଁ ବି ମାଗଣା ଏଠି ସବୁ ବ୍ୟବସ୍ଥା ମାଗଣାରେ ଉପଲବ୍ଧ ହେଉଛି ଆପଣ ଥରେ ଆସନ୍ତୁ ଦେଖିବା ଆପଣଙ୍କର ଦେହ କିମ୍ବା କ'ଣ ହୋଇଛି ଥରେ ପରୀକ୍ଷା କରିନିଅନ୍ତୁ ଆଜ୍ଞା ହଉ ସପ୍ତାହ ସାତଦିନ ଆମର ସବୁବେଳେ ଡାକ୍ତରମାନେ ଏଠି ଉପସ୍ଥିତ ରହୁଛନ୍ତି ସବୁବେଳେ ରୋଗୀ ଆସୁଛନ୍ତି ନା ସେଥିପାଇଁ ଆମର ସପ୍ତାହ ସାତଦିନ ରୋଗୀ ଦେଖିବା ପାଇଁ ସଵୁ ଡାକ୍ତର ଅଛନ୍ତି ନାଇଁ ନାଇଁ ଏଠି ସରକାରଙ୍କ ତରଫରୁ ସବୁ ସୁବିଧା ଦିଆଯାଇ ଦିଆ ଯାଇପାରିବ ମାଗଣାରେ ସେପଟେ ବି କେହି କହିପାରିବେନି ତମେ ଏଠୁ ମାଗଣାରେ ଯାହା କି ଏଠି ପଇସା ଦେବାକୁ ପଡ଼ିବ କେହି ବି କିଛି କହିପାରିବେ ନାହିଁ ଆଜ୍ଞା ଏଠିକି ଥରେ ଆସନ୍ତୁ ଉନ୍ନତମାନର ଚିକିତ୍ସା ଏଠି ହେଉଛି ଆଜ୍ଞା ଏଠିକି ଥରେ ଆସନ୍ତୁ ଏଠି ସରକାରଙ୍କ ତରଫରୁ ସବୁ ସୁବିଧା ଓ ସୁଯୋଗ ଦିଆଯାଉଛି ଥରେ ଆସି ଦେଖନ୍ତୁ ହଁ ହଁ ହଁ ଖାଦ୍ୟ ଏବଂ ରୋଗୀ ରହିବା ଏବଂ ରୋଗୀଙ୍କ ସାଙ୍ଗରେ ଯେଉଁମାନେ ଆସିଥିବେ ତାଙ୍କ ରହିବାପାଇଁ ବି ସୁବିଧା ଅଛି ଆଜ୍ଞା ସପ୍ତାହରେ ସାତଦିନ ଆମର ଏଠି ଡାକ୍ତର ସବୁବେଳେ ରହିଥାନ୍ତି ଆପଣ ଯେଉଁ ଟାଇମରେ ଆପଣ ଶୁଣନ୍ତୁ ଆଗେ ଆପଣ କାଲି ସକାଳେ ହିଁ ଆସନ୍ତୁ ଆପଣଙ୍କ ଦେହ ଭଲ କରିବା ପାଇଁ ଭଲ ଡାକ୍ତରଙ୍କ ସହ ପରାମର୍ଶ ନିଅନ୍ତୁ